ଗଛ ଲଗେଇବା ପାଇଁ ବହୁତ ପ୍ରକ୍ରିୟା ଥାଏ ଯେମିତିକି ଗୋଟେ ଗଛପାଇଁ ତାକୁ ଲଗେଇ ଉତ୍ପାଦନ କରିବାପାଇଁ ବହୁତ ସାରା କୌଶଳ ରହେ ଯେମିତିକି ମଞ୍ଜି ରହେ ମଞ୍ଜି ବହୁତ ସାରା ପ୍ରକାରର ବିଭିନ୍ନ

ଇତ୍ୟାଦି ସବୁ ବ୍ୟବହାର କରିକି ଆମେ ଗୋଟେ ଗଛକୁ ଜଗେଇ ପାରିବା ଗୋଟେ ଛୋଟ ଗଛକୁ ମଞ୍ଜି ଦ୍ଵାରା ଚାରା ଆମେ ଯେଉଁ ବ୍ୟବହାର କରିକି ତାକୁ ଗୋଟେ ଛୋଟ ଗଛରୁ ତାକୁ ଗୋଟେ ଆମେ ବଡ଼ ଗଛରେ ତାକୁ ଆମେ ବନେଇପାରିବା ଏହି ସବୁ ଜିନିଷ ଆମେ ବ୍ୟବହାର କଲେ ହିଁ ଯାଇକି ଗୋଟେ ଗଛ ଛୋଟରୁ ବଡ଼ ହେବ ତାକୁ ପାଣି ଦେବାକୁ ପଡ଼େ ତାକୁ ଠିକ୍ ଟାଇମ୍ରେ ତାକୁ ସୂର୍ଯ୍ୟକିରଣ ମିଳିବ ତେବେ ଯାଇକି ସେ ଗଛ ଯାହା ତାକୁ ଯେଉଁ ଗୋଟେ ଗଛକୁ ଯାହା ଯାହା ଦରକାର ଯେଉଁ ସାମଗ୍ରୀ ସବୁ ଦରକାର ଠିକ୍ ଭାବରେ ତାକୁ ପାଣି ଦବା ଦରକାର ଠିକ୍ ଭାବରେ ସୂର୍ଯ୍ୟକରଣ ମିଳିବା ଦରକାର ଠିକ୍ ଭାବରେ ସାର ଦେବା ଦରକାର ସେଇ ସବୁ ଜିନିଷ ବ୍ୟବହାର କଲାପରେ ହିଁ ଗୋଟେ ଗଛ ତା'ର ଉତ୍ପାଦନ ତା'ର ଗୋଟେ ଭଲ ଗଛରେ ସେ ପରିଣତ ହୋଇପାରିବ